ଆମର୍ ବରଗଡ଼ରେ ବହୁତ୍ ସୁନ୍ଦର୍ ସୁନ୍ଦର୍ ଜାଗାମାନେ ଅଛେ ଯେନ୍ଟାକି ବୁଲିବାର୍ ଲାଗି ଗାନ୍ଧୀ ପାର୍କ୍ ସ୍ମାର୍ଟ୍ ପାର୍କ୍ ଆଉ ବି ପଞ୍ଚାୟତ୍ କଲେଜ୍ରେ ବି ବହୁତ୍ ଇହାଛିନ୍ ଗୁଡ଼ାଏ ସୁନ୍ଦର୍ ଜାଗାମାନେ ବନ୍ଲାନ ଯେନ୍ଟାକି ବି ଅଛେ ଆମର୍ ବୈଷ୍ଣ ଦେବୀ ମନ୍ଦିର୍ ବି ଆପଣ୍ ଯାଇକିରି ବୁଲି ଆସ୍ବେ ଆମର୍ ବରଗଡ଼୍ରେ ଅଛେ ସେଟା ବହୁତ୍ ଭଲ୍ ଜାଗାଟା ତାପରେ ସାଇନ୍ସ ପାର୍କ୍ ବି ବନିଛେ ବହୁତ୍ ଭଲ୍ ଜାଗା ଆଉ ଆମର୍ ଇଟା କାଣା କହେସନ୍ କି କେଫେମାନେ ବି ବହୁତ୍ ନୂଆ ନୂଆ ଗୁଡ଼ାଏ ଖୁଲ୍ଲାନ ପୁରା ମସ୍ତ ପୁରା ସେମାନେ ବି ତାକର୍ ଗୁଟେ ପାର୍କ୍ ଫାର୍କ୍ ଭଲିଆ ବନଉଛନ୍ ଆଉ ଗୁଟେ ସାସ୍କୃତିକ୍ କାର୍ଯ୍ୟକ୍ରମ ରହେସି ବହୁତ୍ ସ୍କୁଲ୍ରେ ବି ହୁଏ ବାକି ମିନି ଷ୍ଟାଡ଼ିୟମ୍ରେ ବି ହୁଏ ବାକି ବହୁତ୍ ଭଲ୍ ଲାଗେ ଆମର୍ ବରଗଡ଼୍ଟା ଆଉ ସବୁବେଲେ ଆମର୍ ଗୁଟେ ଟେମ୍ପଲ୍ମାନେ ଅଛେ ମନ୍ଦିରେ ବି ବୁଲ୍ବାର୍ ଲାଗି ବହୁତ୍ ଭଲ୍ ଲାଗେ ତା ସାଇଡ଼୍ରେ ପାର୍କ୍ ଯେନ୍ତା ଅଛେ ସେଟା ତ ଆଉ ଏବେ ଭଲ୍ ବନିଛେ ଆଉ ଆଉ ମନ୍ଦିର୍ ବି ବହୁତ୍ ଭଲ୍ ସେଥି ଗୁଡ଼ାଏ ବହୁତ୍ ଭିଡ଼ ହୁଅନ୍ ଆଉ ବହୁତ୍ ହିଁ ଭଲ୍ ବନିଛେ ଆମର୍ ବର୍ଗଡ଼୍